ହଁ ଆମ ସମାଜରେ ବା ଆମ ଅଞ୍ଚଳରେ ସମୟ ଅନୁସାରେ ମହିଳାମାନଙ୍କର ଭୂମିକା ବଦଳି ଚାଲିଛି ଯେମିତି ଶିକ୍ଷା କ୍ଷେତ୍ରରେ ହଉ କିମ୍ବା ଚାକିରି କ୍ଷେତ୍ରରେ ହଉ କି ଶୈଳ କ୍ଷେତ୍ରରେ କି ସମ୍ମାନ କ୍ଷେତ୍ରରେ ହଉ ସବୁ ସବୁ ସୁବିଧା ମହିଳାମାନଙ୍କ ମହତ୍ତ୍ୱ ଭୂମିକା ଆଗରେ ଅଛି ଶିକ୍ଷା ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କର ପ୍ରଥମ ଗୁରୁ ଯେମିତି ମାଆ କଥାରେ ଅଛି ମାଆ ପାଠୋଇ ଗଲେ ଦେଶ ଯିବ ଆଗେଇ ମାଆ ସେମିତି ମାଆ ଯେମିତି ପିଲାମାନଙ୍କୁ ଶିକ୍ଷା ଦବ ସେଇ ଅନୁସାରେ ପିଲାମାନେ ସେଇ ଶିକ୍ଷା ନେଇ ପଢ଼ିଲେ ଦେଶର ନାଁ ହବ କି ମାଆ ବାପାଙ୍କର ନାଁ ମଧ୍ୟ ରହିବ ସବୁ ଜାଗାରେ ପିଲାମାନେ ଆଗେଇ ଚାଲିବେ ପିଲା ମାଆ ମାନଙ୍କ ମାଆ ବାପା ମାନଙ୍କର କଥା ମାନତେ ସବୁଠୁ ସୁନ୍ଦର

ପୁଅ ପିଲାମାନଙ୍କୁ ପାଠ ପଢ଼ାଉଥିଲେ ଝିଅ ଛୁଆମାନଙ୍କୁ ପାଠ ପଢ଼ାଉନଥିଲେ ଜଲ୍ଦି ବାହାଘର କରି ଦେଉଥିଲେ କିନ୍ତୁ ସେମାନେ ଭାବନ୍ତି ପୁଅ ପାଠ ପଢ଼ିଲେ ଆମକୁ ଆମ ଘର ଚଳାଇବ ବାପା ମାଆ କଥା ବୁଝିବ କିନ୍ତୁ ଝିଅମାନଙ୍କୁ ତ ପାଠ ପଢ଼ାଇଲେ ସେ ଶ୍ୱଶୁର ଘରକୁ ଯିବ ନା ସେଇନାଗି ସେମାନଙ୍କୁ ପଢ଼ାଉନଥିଲେ ତେଣୁ ଏଥର କିନ୍ତୁ ସେ ସମୟ ଆଉ ନାହିଁ ସେ ସୁବିଧା ବହୁତ ସୁବିଧା ଅଛି ନାରୀ ଯେମିତି ପାଠ ପଢ଼ିପାରିବ ପୁଅମାନେ ବି ସେମିତି ପାଠ ପଢ଼ିପାରିବେ ନାରୀ ଆଉ ପୁଅ ସମସ୍ତେ ସମାନ ପାଠ ପଢ଼ା ଚାକିରି ମଧ୍ୟ ସମାନ ଚାକିରିରେ ବି ମହିଳାମାନେ ବି କରିପାରିବେ ପୁଅ ଛୁଆ ବି କରିପାରିବେ ସମସ୍ତେ କରିପାରିବେ ଆଜିକାଲି ତାହା ସମୟ ଅନୁସାରେ ବଦଳି ଚାଲିଛି ଆଉ ନାରୀମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରାଯାଉଛି ବହୁତ ସେମିତି ନାରୀମାନଙ୍କୁ ସୁବିଧା ନାରୀ ପୁରୁଷମାନଙ୍କୁ ଅପେକ୍ଷା ନାରୀ ପୁରୁଷର ଅପେକ୍ଷାରେ ଅଧିକ ଆଗରେ ଅଛନ୍ତି ନାରୀମାନଙ୍କୁ ସବୁଠୁ ବେଶୀ ସୁବିଧା ଆମ ବହୁତ ଆଉ ବହୁତ ସମ୍ମାନ ମଧ୍ୟ ଦିଆଚାଲିଛି ବେଶୀ ସମ୍ମାନ ଦିଆଯାଉଛି ବିଶେଷ କରି ନାରୀମାନଙ୍କୁ କୌଣସି କ୍ଷେତ୍ରରେ ସେମାନେ ଉଚ୍ଚପଦବୀ ସ୍ଥାନରେ ଚାକିରି କରି ନିଜକୁ ସ୍ୱାଧୀନତା ସହିତ ସମାଜରେ ଆଗେଇ ଚାଲିଛନ୍ତି ଝିଅ ଛୁଆମାନେ